ନଅ ଲକ୍ଷ ସାତ ହଜାର ପାଞ୍ଚଶହ ତିରିଶି ତିନି ଲକ୍ଷ ଅଣଷୋଠି ହଜାର ସାତଶହ ଚାଳିଶି ଦୁଇ ଲକ୍ଷ ନଅ ହଜାର ନଅଶହ ପଇଁଚାଳିଶି କୋଡ଼ିଏ ହଜାର ଦୁଇଶହ ଷାଠିଏ ଆଠ ଲକ୍ଷ ପନ୍ଦର ହଜାର ପାଞ୍ଚଶହ ପଇଁଚାଳିଶି